ନିତି ନୂର୍ତନ କାହିଁକି ଭଲ ଲାଗେ ବହୁତ ଭଲ କାହିଁକି ଗୁରୁତ୍ୱପୂର୍ଣ୍ଣ ଜଣେ ଭଲ ନୂର୍ତନ ନୂର୍ତନ ଭଲ କରି ତାହାକୁ ବହୁତ ଭଲ ଲାଗେ ତାହାର ନୂର୍ତନ ପାଇଁ କଣ ଯୋଗ୍ୟତା ଆବଶ୍ୟକ ନାହିଁ ନୂର୍ତନ ବହୁତ ଭଲ ଲାଗେ ସଂସ୍କୃତ ସଂସ୍କୃତିରେ ଭାରତୀୟ ନୂର୍ତନ ବହୁତ ଭଲ ଲାଗେ ମାଛ ମାଛ ଡାଲିଯାତ୍ରୀ ବହୁତ ଭଲ ନାହିଁ ନୂର୍ତନ ଶିଳ୍ପ ଭଲ ପାଇଁ କଣ ଯୋଗ୍ୟତା ନୂର୍ତନ ଯୋଗ୍ୟତା ନୂର୍ତନ ଯୋଗ୍ୟତା ପାଇଁ କ'ଣ ଆବଶ୍ୟକ ଯୋଗ୍ୟତା ଯୋଗ୍ୟତା ଗୁରୁତ୍ୱପୂର୍ଣ୍ଣ ଯୋଗୁଁ କାହିଁକି କାହିଁକି ଭଲ ଭାବେ ପାଇଁ କଣ ଯୋଗ୍ୟତା ଭାରତୀୟ ସଂସ୍କୃତିରେ ଯୋଗ୍ୟତା ନୂର୍ତନ ବହୁତ ଭଲ ଆମକୁ ଦେଖିବାକୁ ବହୁତ ଭଲ ଲାଗେ ନୂର୍ତନ ଶିଳ୍ପ କାହିଁକି ଗୁରୁତ୍ୱ ଜଣେ ଜଣେ ନା ଜଣେ ଗୁରୁ ଜଣେ ନୂର୍ତନ କରୁଥିଲେ ବହୁତ ଭଲ ଲାଗେ ଦେଖିବାକୁ ପାଇଁ କଣ ଯୋଗ୍ୟତା ଗୁରୁତ୍ୱ ନୂର୍ତନ ଶି ଶିଲ୍ୟ ଶିଲି ବହୁତ ଗୁରୁତ୍ୱ ନୂର୍ତନ କରେ ତାହାକୁ ବହୁତ ଭଲ ଲାଗେ ଦେଖିବାକୁ ମାଛ କାହିଁକି କାହିଁକି ଗୁରୁତ୍ୱପୂର୍ଣ୍ଣ ନୂର୍ତନ ହୋଇପାରେ ଗୁରୁତ୍ୱ ନୂର୍ତନ ଦେଖିବାକୁ ବହୁତ ଭଲ ଲାଗେ